ଆଜ୍ଞା ଆପଣ କିଏ କହୁଛନ୍ତି ହଁ କେତେଦିନ ଦରକାର ଆପଣଙ୍କର କେତେଦିନ ଭିତରେ ଦେଲେ ହେବ ପନ୍ଦର ଦିନ ଆଛା ହଉ କରିଦେବା ଆଉ ଡିଜାଇନ୍ ଦେଇକି ପାଟ ବ୍ଲାଉଜ୍ ନା ଅଲଗା ବ୍ଲାଉଜ୍ କରି ପାରିବି ତା'ପାଇଁ ଟିକେ ପ୍ରାଇସ୍ ଟିକେ ଅଧିକା ଲାଗିବ ଆଉ ପାଟ ଗୋଟାକ ତ ପାଞ୍ଚଶହ ଟଙ୍କା ହେଲା ଆଉ ସାଧା ସାଧା ତିନିଶହ ଟଙ୍କା ଆପଣ କହୁଛନ୍ତି ଟିକେ ଡିଜାଇନ୍ କରିବା ପାଇଁ ଆଉ ଟିକେ ଅଧିକା ଦେବେ ଆଉ ହଁ ଲେହେଙ୍ଗା ଖାଲି ସିଲେଇଟା ତ ଖାଲି

ଆଚ୍ଛା ଆଚ୍ଛା ଆପଣଙ୍କର ତ ଏତେ ଜିନିଷ କରାହେବ ଦେଖିକି କରିବା ଆଉ ହଁ ହଁ ହଁ ହଁ ଆପଣ ନିଜେ ଆସିକି ଏ ପଇସା ତିନିଶହ ଟଙ୍କା ଦେବେ ଆଉ ଏତେ ଜିନିଷ ଦେବେ ତ ଆଜ୍ଞା ଶାଢ଼ୀର ତ ଆମର ପିକୋଟା ଫଲ୍ଟା ପଚାଶ ଟଙ୍କା ଜାଣିଥିବେ ଆଉ ଆପଣ ତ କରିଥିବେ ଜାଣିଥିବେ ଆଉ ସେହି ତ ହିସାବରେ ଦେବେ ଆଉ ଶାଢ଼ୀଟା ଆଉ ଆଜ୍ଞା କୁର୍ତ୍ତୀ ଆଚ୍ଛା ଆଚ୍ଛା ହଉ ଆଉ ନାଇଁ ହଁ ହଁ ହଉ ଆପଣ ଆସିକି କ'ଣ ମାପ ଦେବେ ଆଉ କୁର୍ତ୍ତୀ ପାଇଁ ପାଞ୍ଚଶହ ଟଙ୍କା ଲାଗିବ କୁର୍ତ୍ତୀଟା ଆପଣ ଏତେ ଜିନିଷ ଦେଇଛନ୍ତି ନା ତେଣୁ ଟିକେ ପଇସା କିଛି ଯିବ ଆଉ ସବୁ ତ ଡିଜାଇନ୍ ଆପଣ ବ୍ଲାଉଜ୍ ବି ତ ଡିଜାଇନ୍ ଖୋଜୁଛନ୍ତି ଅଛି କାଟଲଗ୍ ଅଛି ଆପଣ ଆସିଲେ ଦେଖିଦେବେ